ଆଦିବାସୀମାନଙ୍କ ପରମ୍ପରା ସମାଜ ସ୍ଵଦେଶିଆ ହେଲା ଆଦିବାସୀ ମାନେ ସେମାନେ ତାଙ୍କର ଚାଷବାସ କରନ୍ତି ପରିବା ବିଜନେସ୍ ସେମାନେ କରନ୍ତି ତାଙ୍କ ପର୍ବପର୍ବାଣିରେ ସେମାନେ ହାଣ୍ଡିଆ ବନାଇକି ସମସ୍ତଙ୍କ ଡାକିକି ସେମାନେ ତାଙ୍କର ଯେ ଇଏ କରନ୍ତି ଆଦିବାସୀମାନେ ତାଙ୍କର ପର୍ବରେ ତାଙ୍କର ନାଚ ଗୀତ ବାଜା ବଜାଇକି ସମସ୍ତେ ତାଙ୍କର ଫ୍ୟାମିଲି ଏକାଠି ହୁଅନ୍ତି ଆଉ ସ ଆଦିବାସୀମାନେ ତାଙ୍କର ଯାହା କିଛି ଅସୁବିଧା ହେଲେ ସମସ୍ତେ ମିଳିମିଶିକି ଆସିକି ଛିଡ଼ା ହୁଅନ୍ତି ଆଦିବାସୀମାନେ ସେମାନେ ତାଙ୍କର ପର୍ବକୁ ନେଇକି ବହୁତ ଗର୍ବିତ ଥାଆନ୍ତି ତାଙ୍କର ଡିସେମ୍ବର ପଚିଶିରେ ତାଙ୍କର ପର୍ବ ହୁଏ ତାଙ୍କ ପର୍ବରେ ସେମାନେ ପିଠାପଣା ବନାନ୍ତି ବାହାରେ ବି ସେମାନେ ଆଣିକି ଲୋକବାକଙ୍କୁ ଦିଅନ୍ତି ଆଉ ତାଙ୍କର ନିଜର ବି ଚାଷବାସ କରିକି ସେମାନେ ବାହାରେ ତାଙ୍କର ନିଜର ବିଜନେସ୍ କରନ୍ତି ଆଉ ତାଙ୍କର ଆଦିବାସୀମାନେ ସେମାନେ ନିଜକୁ ନେଇକି ବହୁତ ଗର୍ବିତ ଥାଆନ୍ତି କି ଆମେ ଆଦିବାସୀ ବୋଲିକିନା